ପଶୁ ପଶୁ ଗାଈ ଗାଈମାନଙ୍କୁ ରାସ୍ତା ଉପରେ ଛାଡ଼ିଆ କଥା ନାଇଁ ଗାଈମାନଙ୍କୁ ରାସ୍ତା ଉପରେ ଛାଡ଼ିକି ଆଇଲେ ସେମାନଙ୍କ ଆକ୍ସିଡେଣ୍ଟ୍ ବି ହେଇପାରେ ଆକ୍ସିଡେଣ୍ଟ୍ ଲୋକମାନଙ୍କର ବି ଦୁର୍ଘଟଣା ହେଇପାରେ ଦୁର୍ଘଟଣା ହେଲେ ଜୀବନ ଯାଇପାରେ କି ଜୀବନ ଜୀବନ ଯାଇ ପାରିବାର ସମ୍ଭାବନା ଅଛି ଓ ଲୋକମାନେ ଯଦି ଗାଈମାନଙ୍କୁ ନ ବାନ୍ଧି ରଖିକରି ରାସ୍ତାରେ ଛାଡ଼ିଦେବେ ତ ସେମିତି ହେଲେ ଗ ସି ଏମ୍ ସି ବାଲା ବି ଗାଡ଼ିରେ ନେଇକି ପଳେଇବେ ତ ଆଉଥରେ ଯେଉଁମାନଙ୍କର ଗାଈ ଥିବ ଯେଉଁମାନଙ୍କର ମାଲିକ ଥିବେ ସେମାନେ ପଇସା ନେଇକି ପଇସା ନେଇକି ଗାଈ ଆଣିଆକୁ ପଡ଼ିବ ଆଉ ଗାଁ ମାନଙ୍କରେ ଗାଈମାନଙ୍କୁ ଖୋଲା ଛାଡ଼ିଦେଲେ ଗାଈମାନଙ୍କର ବିଭିନ୍ନ ପସ ଫସଲମାନଙ୍କୁ ଖାଇଦିଏ ଧାନ ମାନ ଖାଇଦିଏ ଓ ବିଭିନ୍ନ ପସ ଫସଲମାନ ଖାଇଦେଲେ ତ ଆଉ ସେ ଫସଲ ହବନି ସେ ଫସଲ ଖରାପ ହେଇଯିବ ସେ ଆଉଥରେ ସେ କୃଷିମାନଙ୍କର ଲସ୍ ଯିବ ସେମାନେ କେତେ କଷ୍ଟରେ ଆଣିଥିବେ ପଇସା ଫଇସା ନେଇକି କେତେ କଷ୍ଟରେ ସବୁ ଧାନ ଲଗେଇଥିବେ ସେ ଗାଈ ଆସି ସବୁ ଉଠିଲା ବେଳକୁ ଗାଈ ଆସି ଖାଇ ଦବ ତ ଆଉ କିଛି ବଞ୍ଚିବ ନାହିଁ ସେମିତି ଗାଈକୁ ଖୋଲା ରଖିବା ଭୁଲ୍ ଓ ଗାଈ ରୋଡ଼୍ ବୋଡ଼୍ରେ ବି ଏମିତି ହଗା ହଗି କରିକି ପଳାଏ ଘରମାନଙ୍କ ଆଗରେ ହଗା ହଗି କରି ପଳାଏ ତ ବହୁତ ଅସୁବିଧା ହୁଏ ତ ଗାଈମାନଙ୍କୁ ବାନ୍ଧି ରଖିକି ରଖିଲେ ହିଁ ଭଲ ଥାଏ